ହ୍ୟାଲୋ ହଁ ପିଲାମାନେ ତ ଆସିନାହାନ୍ତି କାଲି କିି ଆସିଲେ ମୁଁ ପଠେଇଦେବି ଆଉ ପଠେଇବି ଯାଇ ଦେଖିକିରି ଆସିବେ ଆଉ ହଁ ଗୋଟେ ୟୁନିଟ ପିଛା ପଚାଶ ଟଙ୍କା ଲେଖାଏଁ ପଡ଼ିବ ଆଉ କମ୍ ବୋଲେ ସେତିକି ଯେତିକି ନିୟମଟା ସେତିକି କହିଲି ଆଉ ଦେଖିକି ପିଲାମାନେ ଆସନ୍ତୁ ମୁଁ କାଲିକି ପଠେଇଲା ପରେ ସେ ଦେଖିବେ ଦେଖିକିରି ଆସିଲେ ମୋତେ କହିଲେ ମୁଁ ରେଟ୍ଟା ଆପଣଙ୍କୁ କହିଦେବି ଆଉ ହଁ କାଲିକି ତ ଆସିବେ ଆସିଲେ ମୁଁ ପଠେଇ ଦେଉଛି ଗୋଟେ ପିଲା ସେ ଦେଖିକିରି ତ ଆମ ଘର ଆସିବି ଆସିଲା ପରେ ଯେତିକି ସାମାନ ଲାଗିବ କ'ଣ ସେଇଟା ସବୁ ପିଲା ଦେଖିକିରି ଆସିଲେ କହିଲେ ମୁଁ କହିବି ଆଉ ଆପଣଙ୍କ ରେଟ୍ଟା ଆଉ ହଉ ବେଶୀ ହେଲେ ଟିକେ ନହେଲେ କମ୍ କରିବା ଆଉ କାମ ହେଲେ ଗଲା ତୁମର